ଆମ ଭାରତରେ ପାଠ ପଢ଼ିକି ବି ନ ପଢ଼ିଲା ପରି ପାଠ ପଢ଼ିକି ବି ଚାକିରୀ ନାହିଁ ସରକାର ପାଖରେ ଅଭିଯୋଗ କରିବାକୁ ପଡ଼ୁଛି ଭାରତରେ ଚାଷୀମାନଙ୍କ ବି ଚାଷ ପଢ଼ି ବି ନାଇଁ କିି କିଛି ଇଏ ବି ପାରୁନାହାଁନ୍ତି ପାଠ ପଢ଼ିକି ବି ନ ପଢ଼ିକି ନ ରହିଲା ପରି ରହୁଛନ୍ତି ସେଥିପାଇଁ ସରକାରଙ୍କ ମୁକାବଲା କରିବାକୁ ପଡ଼ୁଛି ସବୁ ପାଠ ପଢ଼ିକି ବି ବେକାର ଆଜିକାଲି ଚାଷ ଓ ଚାଷୀମାନେ ବି ଚାଷ କରୁଛନ୍ତି ଆଉ ସେମାନଙ୍କର ହକ ପାଇ ପାଇ ପାରୁନାହାନ୍ତି କାରଣ ଚାଷ ଜମି ଫସଲ ନଷ୍ଟ ହେଇଗଲେ ଚାଷୀ ଆତ୍ମହତ୍ୟା କରୁଛି ସେଥିପାଇଁ ଆମେ ସରକାରଙ୍କଠୁ ଆହ୍ୱାନ ଉଠେଇବାକୁ ପଡ଼ୁଛି